ଦକ୍ଷିଣ ଭାରତୀୟ ଖାଦ୍ୟ ବିଷୟରେ ମୁଁ ଆଜି ଗୋଟିଏ ରେସିପି କହିବି ମତେ ଇଟିଲି ବହୁତ ପସନ୍ଦ ଇଟିଲି ସାଙ୍ଗରେ ସମ୍ବର ଖିଆଯାଏ ଯାହାକି ଆହୁରି ଇଟିଲି ଖାଇବାରେ ସ୍ୱାଦ ଆସେ ଆମକୁ ଇଟିଲି ବନାଇବାକୁ ହେଲେ ପ୍ରଥମେ ବିରିକୁ ବତୁରେଇ ରଖିବା ପାଇଁ ପଡ଼ିବ ବତୁରି ଗଲା ପରେ ତାକୁ ଗ୍ରାଇଣ୍ଡିଂ କରି ସୁଜି କିମ୍ବା ଚାଉଳ ଗୁଣ୍ଡରେ ଗୁଡ଼େଇ କିଛି ଟାଇମ୍ ପାଇଁ ରଖିଦବା ଏମିତିକି ସକାଳେ ଯଦି ତାକୁ ବାଟିକି ଆମେ ରଖିଲୁ ତା'ପରେ ସନ୍ଧ୍ୟାବେଳକୁ ତାକୁ ବନେଇବୁ ଇଟିଲିରେ ଦେଇ ଚୁଲିରେ ବସାଇଦେଲେ ସୁନ୍ଦର ଭାବରେ ଇଟିଲି ତିଆରି ହେଇଯାଏ ତା'ପରେ ଆମେ ଇଟିଲିକୁ ସମ୍ବର ଲଗେଇ ଖାଇପାରିବା ଏହା ବହୁତ ସୁନ୍ଦର ଖାଦ୍ୟ ଏହା ଦେହ ପାଇଁ ବି ବହୁତ ଭଲ ଏଥିରେ କୌଣସି ତେଲ ଦିଆଯାଏ ନାହିଁ ଯାହାକି କେବଳ ସିଝାଯାଏ ଏହା ଦେହ ପାଇଁ ବହୁତ ଉପକାର